ଆଜ୍ଞା ବିଜୟ ବାବୁ କହୁଥିଲେ ଆଜ୍ଞା ପ୍ରଣାମ ଆଜ୍ଞା ଆମେ ଆଜ୍ଞା ଆପଣଙ୍କ କଷ୍ଟମର୍ ବୁଝିଲେ ଆମେ ଆପଣଙ୍କ ସହିତ ଆଗରୁ ପରିଚିତ ଥିଲୁ ଏବେ ବହୁତ ଦିନ ହେବ ଟିକିଏ ଟିକିଏ ଏବେ ପରିଚିତ ନାହୁଁ ତଥାପି ଆପଣଙ୍କ ଜିନଷ ଆପଣ ଯେଉଁ ଜିନଷ ବ୍ୟବହାର କରନ୍ତି ଯେଉଁ ସମ୍ବଲପୁରୀ ଜିନିଷ ଆପଣ ତିଆରି କରନ୍ତି ସେ ଜିନଷଟି କାହିଁ ଆମ ଏପଟରେ ଭାରି ଗ୍ରହଣୀୟ ଲାଗୁଛି ଏବଂ ସେ ଜିନଷକୁ ଭାରି ଖୋଜୁଛନ୍ତି ଆଉ ଆପଣ ନାଇଁ ଆଜ୍ଞା ହଁ କୁହନ୍ତୁ ହଁ ମୁଁ ଆଜ୍ଞା ଅମିୟ ବାବୁ କହୁଥିଲି ନାଇଁ ଆଜ୍ଞା ହଁ ସେମତି ଆଉ ଆଉ ଏଇକ୍ଷିଣା କିନ୍ତୁ ଆପଣଙ୍କର ଚାହିଦା ପୁରା ମୁଁ ତ ଆପଣଙ୍କ ଶାଢ଼ୀ ଖଣ୍ଡେ ନେଇଥିଲି ମୋ ଭଉଣୀ ମୋ ମା ବି ପିନ୍ଧିଥିଲେ ସେ ବି କହୁଥିଲେ ଭଲ କ୍ୱାଲିଟର ଜିନଷ ଦେଉଛନ୍ତି ଏବେ ଆଉ କଁ କ୍ୱାଲିଟର ଦେଉଛନ୍ତି ଏବେ ଆଉ ଆମେ ଜାଣିନୁ ଆଜ୍ଞା ଆଜ୍ଞା ଟିକେ ହଁ ହଁ ଟିକିଏ ଭଲ କ୍ୱାଲିଟର ଦେଲେ ଆମ ବେପାରଟା ଟିକିଏ ଭଲ ଚାଲନ୍ତା ଆପଣ ତ ଜାଣନ୍ତି ଆମ ବେପାର କଥା ଯଦି କ୍ୱାଲିଟି ଭଲ ଦେବା ଜିନଷଟି ଆମ ଲୋକ ଆଉ ଗ୍ରାହକ ଆମ କତିକି ଆସିବେ ଆଉ ଗରାଖ ହେଉଛନ୍ତି ଆମର ଈଶ୍ୱର ଆଜ୍ଞା ଆମେ ଆଜ୍ଞା ହଜାର ପିସ୍ ଖଣ୍ଡେ ନେବୁ ଆପଣ ଆଉ ଟିକିଏ ଡିସ୍କାଉଣ୍ଟ୍ କରନ୍ତୁ ଆମେ ରିଟେଲର୍ ଆଜ୍ଞା ଆମେ ଦେଲେ ଆଉ କାହାକୁ ଦେବୁ ଯାଇ ହଉ ଦେଖନ୍ତୁ ଆଉ ଗଲେ କଥାବାର୍ତ୍ତା ହେବା ଆଉ ଆପଣଙ୍କ ସହିତ ଆଉ ଆଜ୍ଞା ଆଜ୍ଞା